କୁକୁଡ଼ା ଚାଷ ମଧ୍ୟ ବହୁତ କରିବାର କଷ୍ଟକର ହୋଇଥାଏ ଆମ ଗାଁଳିଆରେ ବହୁତ କୁକୁଡ଼ା ଚାଷ କରିଥାନ୍ତି ଏବଂ ମଝିରେ ମଧ୍ୟ ହୋଇଥିଲା ଏହି ଭଲ ଭାବରେ ଯଦି ଆପଣ ଯତ୍ନ କରିବେ ତାହା ହେଲେ ତାହା ସେମାନେ କେବେ ଦୁର୍ବଳ ହୋଇପାରିବେନି ଏବଂ ତାହା କେବେ ମୃତ୍ୟୁବରଣ ମଧ୍ୟ କରିପାରିବେନି ସେଥିରେ ସେଥିପାଇଁ କିଛି ଉପାୟ ହେଉଛିି କି ନିୟମିତ ସ୍ୱାସ୍ଥ୍ୟ ପରିକ୍ଷା କରନ୍ତୁ କିମ୍ବା ପର୍ଯ୍ୟାପ୍ତ ଖାଦ୍ୟ ଓ ଏବଂ ପାଣି ଯୋଗାଇବା ଇତ୍ୟାଦି ଇତ୍ୟାଦି କରିଥାନ୍ତୁ ସ୍ୱାସ୍ଥ୍ୟ ପରୀକ୍ଷା ମାନେ ଆପଣ ଯଦି କୌଣସି କୁକୁଡ଼ା ମାନେ କୁକୁଡ଼ାକୁ କୌଣସି ଅସୁସ୍ଥତାରେ ଦେଖିବେ ତା'ହେଲେ ଆପଣ ଯାଇକି କୌଣସି ଡାକ୍ତର ବା ପଶୁ ଡାକ୍ତରଙ୍କ ପାଖରେ ଯାଆନ୍ତୁ ଏବଂ ତାଙ୍କ ଠାରୁ ପରାମର୍ଶ ନିଅନ୍ତୁ କୌଣସି ଔଷଧ ବା କୌଣସି ଟାବ୍ଲେଟ୍ ଦିଅନ୍ତି ବା ଇଞ୍ଜେକ୍ସନ୍ ମଧ୍ୟ ଦିଅନ୍ତି ତାହାକୁ ସୁସ୍ଥ କରିପାରନ୍ତି ଏବଂ ପର୍ଯ୍ୟାପ୍ତ ଖାଦ୍ୟ ଯଦି ଆପଣ ସ୍ୱାସ୍ଥ୍ୟ ପରୀକ୍ଷା କରିପାରନ୍ତି ନାହିଁ ହେଲେ ଆପଣ ପର୍ଯ୍ୟାପ୍ତ ଖାଦ୍ୟ ମଧ୍ୟ ଆପଣ ଦେବେ ତେବେ ସେହି କୁକୁଡ଼ା ଚାଷରେ ଆପଣଙ୍କୁ ବହୁତ ଉପକାର ମିଳିଥାଏ ମୋର କହିବାର ତାତ୍ପର୍ଯ୍ୟ ଏହାକିି ଯେ କୁକୁଡ଼ା ଚାଷ ଆପଣ କରୁଛନ୍ତି ସେତେବେଳେ ପର୍ଯ୍ୟାପ୍ତ ଖାଦ୍ୟ ନିହାତି ଆବଶ୍ୟକ ହିଁ ଆବଶ୍ୟକ ପର୍ଯ୍ୟାପ୍ତ ଖାଦ୍ୟ ମାନେ ଆପଣ ମୁଗ ନେଇପାରନ୍ତି ଆପଣ ବିରି ନେଇପାରନ୍ତି ଆପଣ ଚାଉଳ ନେଇପାରନ୍ତି ଏବଂ ଆପଣ ବହୁତ ପରିମାପରେ ଧାନ ଏବଂ ଗହମ ମଧ୍ୟ ନେଇଥାନ୍ତି କୁକୁଡ଼ା ମଧ୍ୟ ବହୁତ ପରିବେକ୍ଷଣ କରିଥାନ୍ତି ତାହା ଆପଣ ଖାଇବେ ବା ସେହି କୁକୁଡ଼ା ଚାଷରେ ବହୁତ ଉନ୍ନତ ହୋଇପାରିବ ବା ତାଙ୍କର ସ୍ୱାସ୍ଥ୍ୟରେ କୌଣସି ଏତେ ଆଘାତ ହେବନି ମୋର ମତରେ ପାଣି ମାନେ ପାଣି ମଧ୍ୟ ଯୋଗାଇବା ଆବଶ୍ୟକ କାହିଁକି ନା ପାଣି ଆପଣ ଯୋଗାଇବେ ତେବେ ଏତେ ପାଣି ପିଅନ୍ତି ନି ବଟ୍ ଆପଣ ଯଦି ମାତ୍ରକେ ଆପଣ ଯଦି ଯୋଗାଇବେ ତାହାହେଲେ ବହୁତ ଭଲ ହୋଇଥାଏ ଏବଂ ଯେତେ ଆପଣ ଗୋଟିଏ ସ୍ଥାନରେ ରଖିବେନି ସେତେ ହିଁ ଭଲ କାରଣ ଗୋଟିଏ ଜାଗାରେ ରହିଲେ ହିଁ ତାଙ୍କେ ଅସୁସ୍ଥତ୍ଵ ଲାଭ କରିଥାନ୍ତି ଏହା ହିଁ ମୋର କହିବାର ମତ